ଡ୍ରାଇଭର୍ ଭାଇ ଆପଣଙ୍କର ୟୁ ପି ଆଇ ଆଇ ଡ଼ି ଅଛି କି କିମ୍ବା ଫୋନ ପେ ଅଛି କି ଭାଇ ମୋ ପାଖରେ ତ ପଇସା ନାହିଁ କ୍ୟାସ୍ ମୁଇଁ ତୁମର୍ ନିକେ ଅନଲାଇନ୍ରେ ପଇସା ପଠାମେ ପାଞ୍ଚଶହ ଟଙ୍କା ମୋର୍ ନ ତ ନାଇଁନ ଯେ ମୁଇଁ କେନ୍ତା ପରି ତୁମକୁ ପଇସା ପଠାମି ତମର୍ ୟୁ ପି ଆଇ ନମ୍ବର ଅଛି ବେଲେ ଦିଅ ମୁଇଁ ପଇସା ପଠାମି କେନ୍ତା କରି ପଇସା ପଠାମି ମୁଇଁ ତ ତମର୍